ଆମ୍ଭର ଏଠାକାରେ ଗ୍ରୀଷ୍ମ ଋତୁରେ ଧାନ ଚାଷ ଆରମ୍ଭ ହୁଏ ଗ୍ରୀଷ୍ମ ଋତୁର ଅକ୍ଷିତୃତୀୟା ଦିନ ଧାନର ବିଲରେ ହଳ ହୋଇ ବିଲରେ ଧାନ ବୁଣାଯାଏ ଓ ଏଠିକାର ଚାଷ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଜଳବାୟୁ ଉପରେ ନିର୍ଭର କରେ ମୌସୁମୀ ଜଳବାୟୁ ଦ୍ଵାରା ହିଁ ଆମର ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ ଓ ମୌସୁମୀ ଜଳବାୟୁକୁ ନିର୍ଭର କରି ହିଁ ଧାନ ଚାଷ ହୁଏ ଓ ଶୀତ ଦିନେ ଆମର ପନିପରିବା ଚାଷ ହୁଏ ଆମ୍ଭ ଆମ୍ଭର ଏଠାରେ ସବୁ ପ୍ରକାରର ପନିପରିବା ଓ ଡାଲି ଜାତୀୟ ତୈଳ ଜାତୀୟ ଏବଂ ଶସ୍ୟ ଜାତୀୟ ଚାଷ କରାଯାଏ ଓ ସମ୍ପୂର୍ଣ୍ଣ ଭାବରେ ଖତ ଜୈବିକ ଖତ ଯାହାକୁ ୟୁଜ୍ କରିକି ଆମର ଚାଷ ହୋଇଥାଏ କମ୍ ପରିମାଣରେ ସାର ଓ ଏଠାରେ ବହୁଳ ପରିମାଣରେ ଆଶା ଏଇଟି ଆମ୍ଭେମାନେ ବ୍ୟବହାର କରୁ ଯାହାଫଳରେ କି ସାରର ବ୍ୟବହାରଟା କମ୍ ହୋଇପାରେ